ଖଣ୍ଡବାକ୍ୟ ହେଉଛି କର୍ତ୍ତା ଓ ସାମଗ୍ରିକ କ୍ରିୟା ଥିବା ସତ୍ୱେ ଯଦି ବାକ୍ୟଟି ଅସମ୍ପୂର୍ଣ୍ଣ ମନେ ହୁଏ ତେବେ ତାହାକୁ ଖଣ୍ଡବାକ୍ୟ କୁହାଯାଏ ଯଥା ଦୁଇ ଖଣ୍ଡବାକ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥା ପ୍ରଧାନ ଖଣ୍ଡବାକ୍ୟ ଅପ୍ରଧାନ ଖଣ୍ଡବାକ୍ୟ ଓଡ଼ିଆର ଓଡିଶା ଓଡ଼ିଆର ମୂଳ ବାର୍ତ୍ତା ହେଉଛି କାରଣ ମୁଁ ନିଜେ ଓଡ଼ିଶା ଜନ୍ମ ହୋଇ ନିଜେ ମୁଁ ଓଡ଼ିଆ ନିଜକୁ ମୁଁ ଗର୍ବିତ ଗର୍ବ ଅନୁଭବ କରୁଅଛି କାରଣ ଭାରତରେ ଭାଷା ଅନୁଭୂତି ହିନ୍ଦୀ ତେଲୁଗୁ ବଙ୍ଗାଳି କାରଣ ମୁଁ ନିଜେ ଓଡ଼ିଆ ହେଇକି ଓଡ଼ିଆରେ କଥାବାର୍ତ୍ତା କରିକି ନିଜକୁ ମୁଁ ନିଜେ ଓଡ଼ିଆ ଅନୁଭବ କରିଅଛି